ହ୍ୟାଲୋ ମୀରାବାଇ ରେଷ୍ଟୁରାଣ୍ଟ୍ ରୁ କହୁଥିଲେ କି ମୁଁ ନରେନ୍ଦ୍ର ସ୍ୱାଇଁ କହୁଛି କାଳୀ ମନ୍ଦିର ଛକ ଭଦ୍ରକରୁ ମୁଁ ଆଜି ଯୋଉ ଖାଦ୍ୟ ଅର୍ଡ଼ର୍ କରିଥିଲି ଚିକେନ୍ କସା ଆଉ ଭାତ ଆପଣ ସେଟା ଭୁଲ୍ ଆଡ଼୍ରେସ୍ ମୁଁ ଦେଇଥିଲି କିନ୍ତୁ ଆପଣ ସେଇ ଯୋଉ ଅର୍ଡ଼ର୍ ଟି ମୋ ନାଁ'ରେ ଥିଲା ସେଇଟାକୁ ବାଇପାସ୍ ଛକ ହନୁମାନ ଗଳି ନରେନ୍ଦ୍ର ସ୍ଵାଇଁ ସେ ଠିକଣାରେ ପଠେଇବେ ମୁଁ ଭୁଲ୍ ବଶତଃ ଯୋଉଁ ଠିକଣା ଦେଇଥିଲି କାଳୀ ମନ୍ଦିର ଛକ ସେଠିକୁ ନ ନେଇ ପାର୍ସଲ୍ ଟି ଆପଣଙ୍କର ଡେଲିଭରି ବୟକୁ କହିବେ ଯେ ବାଇପାସ୍ ଛକ ହନୁମାନ ଗଳିକୁ ନେଇ ଆସିବେ ଏହା ପାଂଶହ ଚାଳିଶ ପ୍ଲର୍ଟ୍ ଅଟେ ଏବଂ ମୋର ମୋବାଇଲ୍ ନମ୍ବର୍ କୁ କଲ୍ କଲେ ମୁଁ ସେଠାରୁ ଅର୍ଡ଼ର୍ ଟି ନେଇପାରିବି ତେଣୁ ଯୋଉ ଡେଲିଭରି ବୟ ଆସିବେ ତାଙ୍କୁ ଟିକିଏ ସୂଚନା ଦେବେ ଏବଂ ଆସିବା ପୂର୍ବରୁ ମୋତେ ଟିକିଏ କଲ୍ କଲେ ଭଲ ହେବ ଆଉ ଏହା ଭୁଲ୍ ଆଡ଼୍ରେସ୍ ଟା ମୁଁ ଦେଇଦେଇଥିଲି ତେଣୁ ଏଇ ନୂଆ ଆଡ଼୍ରେସ୍ ରେ ମୋ ପାଖକୁ ଅର୍ଡ଼ର୍ ଟି ପଠେଇଲେ ମୁଁ ଆପଣଙ୍କୁ ଧନ୍ୟବାଦ ଦେବି